ବରଗଡ଼ ଜିଲ୍ଲାରେ ଆମର୍ ଗାଡ଼ି ମଟର୍ମାନେ ବସ୍ ଟେମ୍ପୁ ଅଟୋ ସବୁ ବଢ଼ିଆ ଅଛେ ରେଲୱେ ଟେସନ୍ ଅଛେ ତା ପରେ ସିଟି ବସ୍ ଚଲୁଚେ ଲୋକାଲ୍ ବସ୍ ଚଲୁଚେ ଅଟୋ ଚଲୁଚେ ସେଟା ମାନେ ବହୁତ୍ ବଢ଼ିଆ ଅଛେ ଖାଲି ଏୟାରପୋର୍ଟରେନ ହେଲିପ୍ୟାଡ଼୍ମାନେ ଅଛେ ଆମର୍ ସିଭିଲପେକଆ ଅଛେ ହେଲିପ୍ୟାଡ଼୍ ଅଛେ କିନ୍ତୁ ଗାଡ଼ି ମଟର୍ ହିସାବରେ ଦେଖଲେ ଏକ ନମ୍ବର୍ ସବୁ ଅଛେ ଇନୁ ଭୁବନେଶ୍ୱର୍ ଯାଇ ହଉଚେ ମାନେ ବାହାରକେ ଯାଇ ହଉଚେ ରେଲୱେର ଲାଇନ୍ ବଢ଼ିଆ ଅଛେ ଟୁ ଲାଇନ୍ ଅଛେ ସବୁ ବ୍ରିଜମାନେ ବଢ଼ିଆ ଅଛେ ଗାଡ଼ି ମଟର୍ ଲାଗି ସେଥିଲାଗି ଲୋକପ୍ରଲେନିଅ ରାଏପୁର ଯାଉଚେ ଦିଲ୍ଲୀ ଯାଉଚେ ସବୁଆଡ଼େ ଯାଇହଉଚେ ମାନେ ଭଲ୍ ସବୁ କିଛି ଭଲ୍ ଅଛେ